ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏଠାରେ ସମସ୍ତ ଧର୍ମକୁ ସମାନ ଅଧିକାର ଦିଆଯାଇଛି ଯେମିତି ହିନ୍ଦୁଧର୍ମର ଲୋକମାନେ ଅଧିକା ସଂଖ୍ୟାରେ ବାସ କରୁଥିଲେ ମଧ୍ୟ ଖ୍ରୀଷ୍ଟିୟାନ ମୁସଲିମ ଶିଖ୍ ବିଭିନ୍ନ ଧର୍ମକୁ ସମାନ ଅଧିକାର ଦିଆଯାଇଛିଏବଂ ସମସ୍ତିଙ୍କି ସମାନ ସମ୍ମାନ ମଧ୍ୟ ଦିଆଯାଇଛି ଅନ୍ୟ ଧର୍ମ ବିଷୟରେ ଯେମିତିକି ଖ୍ରୀଷ୍ଟ ଧର୍ମର ଲୋକମାନେ ମାନ ସେବା କରିବାରେ ତାଙ୍କର ପ୍ରଗାଢ଼ ବିଶ୍ଵାସ ରଖନ୍ତି ଏବଂ ମୁସଲିମ ଧର୍ମର ଲୋକମାନେ ଧ ତାଙ୍କ ଧର୍ମର ଉପରେ ପ୍ରଗାଢ଼ ବିଶ୍ଵାସ ଥାଏ ସେହିଭଳି ଭାବରେ ଆମେ ସବୁ ଧର୍ମକୁ ସମାନ ଅଧିକାର ଦେବା ଦରକାରେ ସମସ୍ତିଙ୍କୁ ଭଲ ପାଇବା ଦରକାର ଏବଂ ସବୁ ଧର୍ମର ଲୋକମାନଙ୍କ ସହିତ ମିଳିମିଶି ଚଳିବା ଦରକାର ଜଣେ ଭଲ ନାଗରିକ ହିସାବରେ ଏହି ମନୋଭାବ ରହିବା ଦରକାର ଯାହା ଫଳରେ ଆମେ ସମସ୍ତେ ଭାରତୀୟ ଏବଂ ସମସ୍ତେ ଆମେ ବିଭିନ୍ନ ଧର୍ମର ହେଲେ ମଧ୍ୟ ଆମେ ସମସ୍ତେ ଭାଇ ଭାଇ ଭଳି ଚଳିବା ଦରକାର